ଆମର ପଶୁ ପାଳନ କରାଯାଏ ଛେଳି ଗାଈ ମେଣ୍ଢା ଇତ୍ୟାଦି ପାଳନ କରାଯାଏ ସରକାରଙ୍କ ପାଖରୁ ବହୁତ କିଛି ସୁବିଧା ମିଳୁଅଛି ପଶୁଚାଷ ପାଇଁ ସୁବିଧା ମିଳୁଅଛି ଛେଳି ମାନଙ୍କର ଗୁହାଳ ଘର ମଧ୍ୟ ସରକାରଙ୍କ ତରଫରୁ ମିଳୁଅଛି ଗୁହାଳ ତିଆରି କରିବା ପାଇଁ ପଇସା ମିଳୁଅଛି ଏବଂ ଛେଳି ଗାଈ ମାନଙ୍କୁ ଇଞ୍ଜେକ୍ସନ୍ ମଧ୍ୟ ମିଳୁଅଛି ସରକାରଙ୍କ ବିଭିନ୍ନ ପ୍ରକାରର ଯୋଜନା ମିଳୁଅଛି ପଶୁମାନଙ୍କୁ ବିଭିନ୍ନ ପ୍ରକାର ଇଞ୍ଜେକ୍ସନ୍ ଦିଆଯାଉଅଛି ଆମ ଘରେ କୁକୁଡ଼ା ଚାଷ କୁକୁଡ଼ା ପାଳନ ମଧ୍ୟ କରାଯାଏ ଗାଈ ମଧ୍ୟ ପାଳନ କରାଯାଏ